ହ୍ୟାଲୋ ଏଇଟା କିନ୍ ଦୋକାନକୁ ଲାଗିଛି ବରା ଦୋକାନ କାଁ କାଁ ବରା ଛାଣୁଛ ହ୍ୟାଲୋ ହଁ କାଁ କାଁ ବାର ଛାଣୁଛ ଚାଉଳ ବରା ହଁ ହଁ ସେଇଟା କେନ୍ତା କେନ୍ତା ହଁ ହଁ

ଗୁଟେ ପ୍ଲେଟ୍ କି ଦଶ ଟା ବରା ଅଛି ଆଉ ଗୁଟେ ପ୍ଲେଟ୍ କି ଦଶ ଟଙ୍କା ଖାଲି ବରା ଦଶ ପିସ୍ ଚଟଣି ତରକାରୀ କାଣା ତା ସାଙ୍ଗେ ଇଏ ଅର୍ଡ଼ର୍ କଲେ ଘର କି ପଠାଇଦେବ ବୋଲେ ଦୁଇଶହ ଟଙ୍କା ବରା ଘର କେ ପଠାଇ ଦିଅ ଆମ ଘର ଟା ସେ ମନ୍ଦିର ପାଖେ ଅଛି ଜଗନ୍ନାଥ ମନ୍ଦିର ପାଖେ ଏମିତି ଆସିକିରି ମୋତେ ଫୋନ୍ କଲେ ମୁଁ ବାହାରିବି ହଁ ଚାଉଳ ବରା